ଭାରତରେ ସମସ୍ତେ ଚା ପିଇବାକୁ ପସନ୍ଦ କରନ୍ତି ବା ଭଲ ପାଆନ୍ତି କାରଣ ସେ ଗୋଟେ ଏମିତି ଏକ ପାନୀୟ ଜିନିଷ ସେଟା ଏକ ଚା ଏକ ପାନୀୟ ଦ୍ରବ୍ୟ ପ୍ରାୟତଃ ସମସ୍ତେ ଭାରତରେ ସକାଳୁ ଏବଂ ସନ୍ଧ୍ୟାରେ ଚା ପିଅନ୍ତି ଚା'କୁ ଆମେ ଘରେ ପ୍ରସ୍ତୁତ କରିବା ସମୟରେ ଆମକୁ ପାଣି ଚା ଯେଉଁମାନେ ମଧୁମେହ ଲୋକ ସେମାନେ ଚିନି ପକାନ୍ତି ନାହିଁ ଯେଉଁମାନେ ନର୍ମାଲ୍ ଲୋକ ସେମାନେ ଚିନି ବ୍ୟବହାର କରନ୍ତି ଆମେ ଚା'କୁ ବନେଇବା ସମୟରେ ପ୍ରଥମେ ଗୋଟିଏ ପାତ୍ରରେ ପାଣିକୁ ଗରମ କରିବା ପାଣି ଟିକେ ଗରମ ହୋଇସାରିବା ପରେ ସେଥିରେ ଚିନି ପକେଇବା ଚା ପତି ପକେଇବା ତାପରେ କିଛି ସମୟ ଫୁଟି ସାରିବା ପରେ ବା ସେଇଟା ମେଲ୍ଟ ହୋଇସାରିବା ପରେ ଗ୍ୟାସ୍ର ଫ୍ଲେମ୍କୁ ବନ୍ଦକରିବା ଆଉ ତଳ ପାଣି ଚାହା ଛଣାରେ ଛାଣି ଅନ୍ୟମାନଙ୍କୁ ପିଇବାକୁ ଦେବା ଚା ପିଇବା ଦ୍ୱାରା ଆମର ନିଦ ଭଲ ପଡ଼ିଥାଏ ଏଇଟା ପ୍ରାୟତଃ ଚା ଅଠର ବର୍ଷରୁ ଉର୍ଦ୍ଧ୍ୱ ଲୋକମାନେ ପିଅନ୍ତି